ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟ ଲୋକମାନେ ନିଜ ନିଜ ଭିତରେ ସ୍ନେହ ଭାବ ରଖି କଥାବାର୍ତ୍ତା କଥାବାର୍ତ୍ତା କରନ୍ତି ସମସ୍ତଙ୍କ ଭିତରେ ଭାଇଚାରା ରହିଛି ଏବଂ କେତିକକୁ ବୃଦ୍ଧି ଥିବା ଭଲ ପ୍ରକୃତିର ଲୋକଙ୍କ ପାଇଁ ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିଆନ ଆଦି ଧର୍ମ ଭିନ୍ନ ଭିନ୍ନ ମନ ଭିନ୍ନ ଭିନ୍ନ ମନୋଭାବ ସୃଷ୍ଟି କରନ୍ତି ଏବଂ ତାଙ୍କ ଯବୁ ପ୍ରଭାବିତ ହୋଇ ସାରା ରାଜ୍ୟରେ ଏହି ଭାବଧାରା ପ୍ରଭାବିତ ହୋଇଥାଏ ଏବଂ ଏସବୁ ଦଙ୍ଗାର ରୂପ ନେଇଥାଏ ଏସବୁ କାରଣ ଯୋଗୁଁ ଆମ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଦେଶରେ ବିଭିନ୍ନ ଲୋକଙ୍କ ମଧ୍ୟରେ ଧର୍ମ ଧର୍ମ ଧର୍ମ ମଧ୍ୟରେ ଖରାପ ମନୋଭାବ ସୃଷ୍ଟି ହେଉଛି ଖ୍ରୀଷ୍ଟିଆନ୍ ମୁସଲମାନ ଶିଖ୍ ଏହି ଧର୍ମମାନଙ୍କ ମଧ୍ୟରେ ବହୁତ ବହୁତ ମନୋଭାବ ସୃଷ୍ଟି କରନ୍ତି ସ୍ନେହ ଭାବ ରଖି କଥାବାର୍ତ୍ତା କରନ୍ତି ନିଜ ନିଜ ଭିତରେ ସ୍ନେହ ଭାବ ରଖି କଥାବାର୍ତ୍ତା କରନ୍ତି ପ୍ରଭାବିତ ହୋଇ ସାରା ରାଜ୍ୟରେ ଏହି ଭାବ ଧାରା ପ୍ରଭାବିତ ହୋଇଥାଏ ଏବଂ ଏସବୁ ଦଙ୍ଗାର ରୂପ ନେଇଥାଏ ଏସବୁ କାରଣ ଯୋଗୁଁ ଆମ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଦେଶରେ ବିଭିନ୍ନ ଲୋକଙ୍କ ମଧ୍ୟରେ ଧର୍ମ ଧର୍ମ ମଧ୍ୟରେ ଖରାପ ମନୋଭାବରେ ସୃଷ୍ଟି ହୋଇଛିି